ଢେଙ୍କାନାଳ ଜିଲ୍ଲାରେ ବିଭିନ୍ନ ପ୍ରକାରର ଶିକ୍ଷାନୁଷ୍ଠାନ ରହିଅଛି ଯେପରିକି ଛୋଟ ଛୋଟ ପିଲାମାନେ ପଢ଼ିବା ପାଇଁ ପ୍ରଥମରୁ ପଞ୍ଚମ ଶ୍ରେଣୀ ପର୍ଯ୍ୟନ୍ତ ପ୍ରାଥମିକ ଶିକ୍ଷାକେନ୍ଦ୍ର ଗୁଡ଼ିକ ରହିଅଛି ସେଗୁଡ଼ିକ ହେଲା ସରସ୍ଵତୀ ଶିଶୁ ବିଦ୍ୟା ମନ୍ଦିର ଏବଂ ସରକାରୀ ବିଦ୍ୟାଳୟ ଏବଂ ତପୋବନ ବିଦ୍ୟାଳୟ ତାପରେ ପିଲାମାନେ ଉଚ୍ଚଶିକ୍ଷା ବା ହାଇସ୍କୁଲ୍ ପଢ଼ିବା ପାଇଁ ଯାଇଥାନ୍ତି ଏବଂ ଏଠାରେ ବିଭିନ୍ନ ପ୍ରକାର ହାଇସ୍କୁଲ୍ ମହାବିଦ୍ୟାଳୟ ମଧ୍ୟ ରହିଛି ଯାହାଦ୍ୱାରା ଏହି ଅଞ୍ଚଳର ପିଲାମାନେ ପାଠ ପଢ଼ି ଶିକ୍ଷିତ ହେବାଦ୍ଵାରା ନିଜର ଭବିଷ୍ୟତରେ ଆଗେଇ ଯାଇଥାନ୍ତି ବିଭିନ୍ନ ପ୍ରକାରର ମହାବିଦ୍ୟାଳୟ ଯେପରିକି ବାଜିରାଉତ ମହାବିଦ୍ୟାଳୟ ତପୋବନ ହାଇଅର ସେକେଣ୍ଡାରୀ ସ୍କୁଲ୍ ରହିଅଛି